ଆମର୍ ଗାଈ ଅଛନ୍ ଗାଈ ଅଛନ୍ ଦୁଇ ଦୁଇ ପଟ୍ ତା'ପରେ ତାହାକୁ ଚରେଇ ନିଏ ସନ୍ଧ୍ୟାରେ ଘରକୁ ଆଣେ ଘର ଘର ବନ୍ଧା ବୁନ୍ଧି କରିକିରି ଫେନ୍ ପୁଆଲ୍ ପେଜ ପାଣି ଦିଆଯାଏ ପୁଣି ସକାଳ ହେଲେ ପୁଣି ତାକୁ ଗୁଟେ ଅଲ୍ଗା ଜାଗାକେ ନେଇ କରି ବନ୍ଧାଯାଏ ତା'ପରେ କ୍ଷୀର ଧୁଁ ସଖାଲୁ ଧୁଇକିରି ଫେର୍ କ୍ଷୀର ନେଉଁ ତା'ପରେ ପୁଣି କ୍ଷୀର ଦେଇକି ଆସ୍ଲା ପରେ ପୁଣି ଗାଈକୁ ଗୋଧେଇବା ଲାଗି ନଉ ପୁରା ଧୁଆଧୁଇ କରୁ ପାଣିରେ ପାଣିରେ ଧୋଇ ଆଣିକରି ନେଇଁକେଁ ପୁଣି ଫେନ୍ ଆଣିକିରି ଘାସ ପୁଆଲ ଦେଉ ପୁଣି ବାର ବଜେ ବାର ଦୁଇ ତିନିଟାରେ ପୁଣି ଫେନ୍ ଧୁଇକି ଚରାଇ ନଉଁ ଚରିକି ଆଣି ସାରିଲା ପରେ ସନ୍ଧ୍ୟାରେ ପୁଣି କ୍ଷୀର ଦଉଁ କ୍ଷୀର ଧୋଇକିରି ଫେନ୍ ପୁଣି ସୋସାଇଟିକେ ନଉଁ ସେନୁ ଆଣ୍ଲା ପରେ ଫେନ୍ ବନ୍ଧା ବନ୍ଧି କରୁଁ ତା'ପରେ କୁକୁଡ଼ା ବି ଅଛନ୍ ଆମର୍ କୁକୁଡ଼ା ଅଛନ୍ ଆଠ୍ ଦଶ୍ଟା ଅଛନ୍ ସଖାଲୁ ତାକୁ ଢ଼ିଉଁ ସନ୍ଧ୍ୟା ହେଲେ ପୁଣି ତାକୁ ଫେନ୍ ବନ୍ଧା ବନ୍ଧି କରୁଁ ତା'ପରେ ମେଣ୍ଢା ବି ଅଛନ୍ ଆମର୍ ମେଣ୍ଢା ଗୁଟେ ପନ୍ଦ୍ର କୋଡ଼ିଏ ପଟ୍ ମେଣ୍ଢା ଅଛନ୍ ତାକୁ ମୋ ଭାଇ ଚରେଇ ନିଅନ୍ ମେଢା ଚରେଇକି ଆଣିଲା ବାରବଜେ ଘରକୁ ଆନୁ ଘର୍କେ ଆଣି ସାର୍ଲା ପରେ ଫେନ୍ ଖୁଆଇକିରି ସୁଇ ସାର୍ଲା ପରେ ଫେନ୍ ଚାର୍ଟା ତିନ୍ଟା ଚାର୍ଟା ଫେନ୍ ନେଇ ତାକେ ଚରେଇ ଚୁରା ନଉନ୍ ସବୁ ଏମିତି ଏମିତି ସବୁ ଚାଲେ ମେଣ୍ଢାକୁ ଧୁଆ ବି ଯାଏ ପାଣିରେ ସକାଳୁ ଗୋଧେଇ ଗୋଧା କରି ବାରଟାରେ ଗୁଧେଇ ଗୁଧା କରି ଆଣିକି ତାକୁ ଫେର୍ ଯତ୍ନ କରୁ ଆମେ